ଆମେ ବାଡ଼ିରେ ବିଭିନ୍ନ ପ୍ରକାର ପସନ୍ଦ କୋବି ମୂଳା ବାଇଗଣ ଆମେ ବି ଲଗାଇଛୁ ଲଙ୍କା ମକା ସବୁ ବିଭିନ୍ନ ଆଳୁ ସେମାନଙ୍କ ବିଭିନ୍ନ ପ୍ରକାର ଫସଲ ଲଗାଇଛୁ ତାକୁ ପ୍ରଥମେ ଆମେ ଲଗାଇ ସାର ଦେଇ ପାଣିଦେଇ ଗଛଟି ଲଗଉ ତା'ପରେ ଗଛ ତା'ର ବଢ଼େ ବଢ଼ିଲା ପରେ ତା'ର ଯେଉଁ ପୋକ ତା'ର ଅଗ ଅଂଶ ସବୁ ମୋଡ଼ିକିରି ଖାଇ ଦିଅନ୍ତି ଫସଲ ପରିବା ହେ କୋବି ଫଳିଲେ ତା ଭିତରେ ପୋକ ବିନ୍ଧି ଦିଅନ୍ତି ଆମେ ସେଥିରେ କିଭଳି ଔଷଧ ବ୍ୟବହାର କରିବା ସେ ପରିବାଟି ଭଲ ସୁସ୍ଥ ଫଳିବ ଆମେ ଔଷଧ ବିଭିନ୍ନ ପ୍ରକାର ଔଷଧ ଆଣି ସେଥିରେ ପ୍ରୟୋଗ କରୁ ଫସଲଟି ଭଲ ହୁଏ ଯତ୍ନରେ ପରିବାଟି ଫଳେ ଆମେ ତାକୁ ପରିବାକୁ ଆଣି ଘରେ ଖାଉ